ହଁ ଆମର୍ ଗାଁରେ ହେଣ୍ଡ୍ପମ୍ପ୍ ଅଛେ ଯେନ୍ଟାକି ଯୁଡ଼େନ ଅଛେ ଯେନ୍ତା ସେଥିରେ ପୁରା ପାନି ଶୁଖି ଯାଏସି ବାହାରେ ନାଇଁ ଆମର୍ ଗାଁରେ ଛଅଶହ ଲୋକ୍ ବାସ୍ କର୍ସନ୍ ହେଲେ ବି ସେନ ପାନି ନେଇଁ ମିଲ୍ସି ଏନ୍ତା ହେସିଯେ ପୁରା ଯାଇକରି ଲାଇନ୍ ପୁରା ଲମ୍ବି ଥିଲେବି ପାଏନ୍ ନାଇଁ ମିଲ୍ସି ପାନି ପୁରାତ ଟିକେ ଯଷ୍ଟ୍ ଯଷ୍ଟ୍ ଗୁଟେ ଗରିଆ ମାରବାର ଥିବା ନଳ୍କୁ ଟେକିଦେବା ନଳକୁକେ ଫେନ୍ ଯିବ ଯିବ ଯିବ ଯିବ ଫେନ୍ ଟିକେ ପାଏନ୍ ବାହାରିବା ଫେନ୍ ସେ ଟିକେ ପାଏନ୍କେ ଯୁଗ୍ଲା ବେଲେ ଆଉ ଝନେ ଆସିକରି ସେନେ ରହେବା କାହର୍ ଘରେ କେ ପାଏନ୍ ପଇବାର୍ ଲାଗି ଛୁଆମାନେ ପୁରା କାନ୍ଦୁଥିସନ୍ ତ କାଁ ହଉଥିସି ସେତେବେଲେ ପାଏନ୍ ବି ନାଇଁ ବାହାରୁଥିସି ବହୁତ୍ ଅସୁବିଧାରେ ପାଏନ୍ ଆମେ ନେସୁଁ ପାନି ପୁରା ଏନ୍ତା ହେଇଗଲାନ ଯେ ପାନି ପୁରା ନାଇଁ ନେଲେ ହିଁ ବଞ୍ଚିବି ନାଇଁ ପାରୁ ସେନୁ ନ ରାନ୍ଧିମୁ ସେନୁ ନ ଖାଏମୁ ସେନୁନ ସବୁ କର୍ମୁ ବଏଲେତ ନଳକୂଅର ପୁରା ବହୁତ ଅସୁବିଧା ହୋଉଛି ଛଅଶହ ଛଅଶହ ଲୁକ୍ ପୁରା କିଛିହି ନାଇଁ କରିପାର୍ବା କାମ୍ ଧନ୍ଦା ତାଙ୍କର୍ ଯେତେ ବି ଥାଉ ପାଏନ୍ ନେଇ ଯିବାର୍ ଲାଗି ବି ବୋଲି ହିଁ ସେମାନେ ପୁରା ଦୁଇ ବଜନୁ ଯାଏସନ୍ ଦୁଇ ବଜନୁ ଗଲେ ସନ୍ଧ୍ୟା ସାତ୍ ବାଜି ଯାଏସି ଫେର୍ବି ପାନ୍ ଠିକ୍ସେ ନାଇଁ ମିଲ୍ସି ହେଲେ ପାନି ତ ନାଇଁ ମିଲ୍ସି